ଆମ ପୁରୀ ଜିଲ୍ଲାରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନମାନ ଉପଲବ୍ଧ ଅଛି ଯେମିତିକି ଏସ ପୁରୀର ଏସ୍ ସି ଏସ୍ ସ୍ୱୟଂସାହିତ ମହାବିଦ୍ୟାଳୟ ଏବଂ ବିସେଜ ବିଜ୍ଞାନ ମହାବିଦ୍ୟାଳୟ ସର ଏଗୁଡ଼ାକ ସବୁ ଖୋଲା ହେଇଛି ସେଇଠି ପିଲାମାନେ ପାଠ ପଢ଼ିକି ବିଭିନ୍ନପ୍ରକାର ଶିକ୍ଷା ରେ ଆଗକୁ ବଢ଼ି ପାରୁଛନ୍ତି ତା'ପରେ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଆମର ସବୁ ସ୍କୁଲ୍ ସବୁ ସ୍କୁଲମାନଙ୍କରେ ସର୍ବଶିକ୍ଷା ଅଭିଜାନ ଖୋଲା ହେଇଛି ଯାହାଫଳରେକି ସମସ୍ତେ ପାଠ ପଢ଼ିକି ଶିକ୍ଷିତ ହେଉଛନ୍ତି କେହି ଆଉ ଶିକ୍ଷାର ଅନ୍ଧାରରେ ରହୁନାହାନ୍ତି କିଛି ନା କିଛି ସେମାନେ କିଛି ନହଲେ ବି ସେମାନେ ନିଜର ନାମ ନିଜେ ଲେଖିପାରୁଛନ୍ତି ଆଉ ସେମାନେ କିଛି ଶିକ୍ଷା ଗ୍ରହଣ କରିପାରୁଛନ୍ତି